ଉତ୍ତର୍ ଭାରତ୍ କିମ୍ୱା ଦକ୍ଷିଣ୍ ଭାରତ୍ରେ ଆମର ସାମ୍ୱର୍ ଇଟିଲି ଡୋସାମନେ ବହୁତ୍ ଇଟା ବହୁତ୍ ଇଟା ଫେବ୍ରେଟ୍ ସିଆଡ଼େ ସିଆଡ଼େ ମୁଁଇ ଯାଇଚେଁ ଯେ ସାଙ୍ଗେ ସବ୍ ଲୋକ୍ ମାନେ ସେମାନେ ସାମ୍ୱର୍ ଇଟିଲି ଇଟାମାନେ ବହୁତ୍ ଖାଏବାକେ ଖାଏବା ଖାଇ ଖାଇଲାଟା କେ ମୁଇଁ ଦେଖିଛି ଆଉ ତାର୍ ପରେ ଆର୍ ଖୋବ୍ ଫେମସ୍ ସେଆଡ଼େ ଇଟିଲି ଡୋସା ସାମ୍ୱର୍ ଅଛେ ଆରୁ ସେନେ ଏତେ ଶସ୍ତା ଦହି ହେନର୍ ଏତେ ଶସ୍ତା ଖାନା ବି ବହୁତ୍ ଶସ୍ତା ଖାନା ତମେ ପଚାଶ୍ ଟଙ୍କା ଦେବ ବଏଲେ ତମେ ଛଅଟା ଛଅଟା ଲୋକ୍ ଖାଏବ ସେନର୍ ଖାନା ଆର୍ ଦହି ବହୁତ୍ ବଢ଼ିଆ ଲାଗ୍ସି ଦହି ଖାଏବାକେ ଏତେ ଭଲ୍ ଲାଗ୍ସି ଯେ କହୋ ନାଇଁ ସେନେ ଖାନା ବି ପୁରା ବଢ଼ିଆ ଲାଗ୍ସି ଦହି ତ ଆର୍ ବହୁତ୍ ଭଲ୍ ଲାଗ୍ସି